ଆପଣ ପାଣିର ଅଭାବ ଆଶା କରୁଛନ୍ତି କି ଏହାର ମୁକାବିଲା କରିବା କେତେ କଷ୍ଟକର ଆପଣଙ୍କର ଅଞ୍ଚଳରେ ଏବଂ ଏହାର ଆଖପାଖ ଅଞ୍ଚଳରେ ଜଳର ଅଭାବ ନହେବା ପାଇଁ ଆପଣ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଆମ ଗଣତନ୍ତ୍ର ମାଧ୍ୟମରେ ସରକାର ସରକାର ପ୍ରତ୍ୟେକ ଘରେ ପାଣିର ସେବା ଯୋଗେଇ ଦେଇଥିଲେ ମଧ୍ୟ ଏବଂ ଏବଂ ଘରେ ହେବା ଯୋଗୁଁ ନଦୀର ପାଣି ଶୁଖିଯାଉଛି ତେଣୁ ଆମକୁ ବିଭିନ୍ନ ପ୍ରକାର ପାଣିର ସମସ୍ୟା ହୋଇଥାଏ ଏବଂ ଗାଁମାନଙ୍କୁ ମଧ୍ୟ ସରକାର ବହୁତ ପାଣିର ପାଣି ଯୋଗାଇ ଦେଇଥାନ୍ତି ହେଲେ ମଧ୍ୟ ଖରା ଦିନରେ ପାଣି ଶୁଖିଯିବା ହେତୁ ଲୋକମାନଙ୍କୁ ପାଣିର ଅଭାବ କରିବାକୁ ହୋଇଥାଏ ଯେତେ ପାଣିର ଅଭାବ ହେଲେ ମଧ୍ୟ ଆମ ଲୋକମାନେ ଭଲ ଭାବରେ ପଦକ୍ଷେପ ନଉନାହାନ୍ତି ସେହିପରି ହିଁ ପାଣି ନଷ୍ଟ କରିବା ଚାଲିଥାନ୍ତି ଆମେ ଆମ ଦେଶରେ ବହୁତ ଆରମ୍ଭରେ ପାଣି ପାଇଥାଉ କିନ୍ତୁ ଆମଠାରୁ ଅନ୍ୟ ଦେଶମାନେ ନିଜ ନିଜ ପାଇଁ ପାଣି ନ ପାଇବା ପାଇଁ ଯାହାକି କିଣି କିଣି ପାଣିରେ ବ୍ୟବହାର କରିଥାନ୍ତି ତେଣୁ ଆମକୁ ସଠିକ ଭାବରେ ପାଣିର ବ୍ୟବହାର ଏବଂ ଉପଯୋଗ କରିବା ଆବଶ୍ୟକ ପାଣିର ଅଯଥା ବ୍ୟବହାର କରିବା କିଛି ଦରକାର ନାହିଁ ଆମକୁ ଯେତିକି ପରିମାଣରେ ପାଣି ଆବଶ୍ୟକ ଆମେ ସେତିକି ହିଁ ପାଣିର ବ୍ୟବହାର କରିବା ଆବଶ୍ୟକ ପଡ଼ିଥାଏ ଏବଂ ଆମକୁ ପାଣିର ଅଭାବକୁ ଦୂର କରିବାକୁ ହେଲେ ନାଳି ନାଳ ନାର୍ଦ୍ଦମା ଏବଂ ବଡ଼ ବଡ଼ ସମୁଦ୍ର ଏବଂ ନଦୀ ହ୍ରଦ ଗୁଡ଼ିକ ସଫା ରଖିବାକୁ ପଡ଼ିବ ଏବଂ ବହୁମାତ୍ରା ଗଛ ମଧ୍ୟ ଲଗେଇବା ଆବଶ୍ୟକ କାରଣ ବର୍ଷା ହେବା ଯୋଗୁ ହି ଆମେ ପାଣି ପାଇଥାଉ ଯଦି ଆମେ ଗଛ ଯାକ ଗୁଡ଼ାକ କାଟିଦେବୁ ତାହେଲେ ଆମକୁ ବହୁତ କ୍ଷତି ହୋଇଥାଏ ତେଣୁ ଆମକୁ ଗଛ ଲଗେଇବା ବହୁତ ଆବଶ୍ୟକ